ହ୍ୟାଲୋ ଗ୍ରୀନ ଚିଲିରୁ କହୁଛ କି ହଁ ମୁଁ ସୌମ୍ୟରଞ୍ଜନ ଦାସ କହୁଛି ହଁ ତୁମେ ଖାଇବାଟା ଯେଉଁ ପଠେଇଥିଲ ନା ସେ ତ ଖରାପ ପୁଣି ଅଧା ବାଟରେ ପୁଣି ଫାଟିଯାଇଛି ଯିଏ ଯିଏ ନେଇକି ଆସୁଛି ଜିନିଷଟା ନା ତାକୁ ଭଲରେ କହୁନ ନେଇକି ଆସିବ ପଇସା ନଉନ କି ପଇସା ନେଲାବେଳେ ତ ଠିକରେ ପଇସା ନେଇଯାଉଛ ଆଉ ଜିନିଷ ଦେଲାବେଳକୁ ଫଟା ମଟା ଏଯେଉଁ ଖାଇବା ଖରାପ ଏଗୁଡ଼ାକ କଣ ପାଇଁ ହଁ ମୁଁ ସୌମ୍ୟ କହୁଛି ପା ହଁ ନାଇଁ ସେ କଥା ମୁଁ ନାଇଁ ମୁଁ ଜାଣିନି ଯେ ତୁମେ ଖାଇବାଟା ଆସିକି ନେଇଯାଅ ଯେ ଖରାପ ଖାଇବା ତ ଦେଇଛ ଦେଇଛ ସେ କଥା ଅଲଗା କଥା ତମେ କଣ ପାଇଁ ଖରାପ ଖାଇବା ଦେବାପାଇଁ ଗଲ ମୋତେ କହିଲ ଆଗେ ପଇସାଟା ନେଲାବେଳକୁ ନେଇଯାଉଛ ନା ମୋତେ ମନା କରିଦେଇଥାନ୍ତ ନାଇଁ ତ ଜିନିଷ ଭାଇ ଆମର ଖରାପ ଅଛି ତୁମେ ତୁମର ଯେଉଁ ଜିନିଷ ଯେଉଁ ଦେଇପାରିବେନି ତୁମେ ଅଲଗା କେଉଁଠୁ ମଗେଇ ଦିଅ ବୋଲି ମୁଁ କଣ ପାଇଁ ଏତେ ସମୟ ଅପେକ୍ଷା କରିବାକୁ ଯିବି ମୋ ପଇସାଟା ତ ଦେଲାବେଳକୁ ଦେଉଛି ନା ତ ମୁଁ ମାଗଣା ନେଉନି ତ ମୋତେ ଜିନିଷଟା ଆଗରୁ ମୋତେ କହିଦେଇଥାନ୍ତ ତୁମେ ତୁମର ଲୋକକୁ ପଠାଓ ସେ ଆସିକି ଖାଇବା ନେଇକି ଯିବ ସେ କଥା ମୁଁ କହିବାକୁ ଚାହୁଁନି ମୋ ପଇସାଟା ମୋ ପାଖରେ ଯେମିତି ଆସିବା ଦରକାର ସେ କଥା ମୁଁ ଜାଣେନି ମୁଁ ଶୁଣିବାକୁ ଚାହେଁନି କିଛି